କଟକ ଜିଲ୍ଲାରେ ପରିବହନ ବିକଳ୍ପ ଅନେକ ରହିଛି ଯେପରିକି ବସ୍ ରେଳ ଷ୍ଟେସନ୍ ଏନଏଚ୍ ସିଟି ବସ୍ ମୋ ବସ୍ ସବୁ ସୁବିଧା ରହିଛି ଆମର ଏଇ କଟକ ଜିଲ୍ଲାରେ ଲୋକମାନେ ଦୈନନ୍ଦିନ ଜୀବନକୁ ବହୁତ ପ୍ରବାହିତ କରିଛି ଆଉ ଲୋକମାନେ ଯେଉଁ ଜାଗାକୁ ଯିବାକୁ ଚାହୁଁଛନ୍ତି ସେମାନେ ଅତି ସହଜରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିପାରନ୍ତି ଏଠିକାର ଲୋକମାନେ ସମସ୍ତେ ବ୍ୟସ୍ତବହୁଳ ତେଣୁ ସକାଳ ପାହିଲେ ଲୋକମାନେ ନିଜର କାମକୁ ଯାଇଥାଆନ୍ତି ସେମାନେ ଅତି କମ୍ ସମୟରେ ନିଜ ନିଜ କାମକୁ ଯାଇପାରନ୍ତି ଦୂରଦୂର ଯାଗାକୁ ଗଲେ ସେମାନେ ରେଳଗାଡ଼ି ମାଧ୍ୟମରେ ଯାଉଛନ୍ତି କଟକରୁ ବାଦମବାଡ଼ିକୁ ଯିବା ପାଇଁ ବସ୍ଷ୍ଟପ୍ ରହିଛି ଏହି ବାଦମବାଡ଼ି ପାଖକୁ ଆସିଲେ ଲୋକେ ଯେଉଁ ଜାଗାକୁ ଯିବାକୁ ଚାହିଁବେ ସେମାନେ ସେଇ ଜାଗାକୁ ଯାଇପାରିବେ ରେଳ ଷ୍ଟେସନ୍ ରହିଛି ଏହି କଟକ ରେଳଷ୍ଟେସନରୁ ଲୋକମାନେ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାଆନ୍ତି